ଆରେ ସେ ଯୋଉ ଆଁ ଯାଇଥାନ୍ତେ ଯୋଉ ପ୍ରିୟା ଢାବା ପ୍ରିୟା ଢାବା କୁ ଟିକେ ଆଜି ଯାଇଥାନ୍ତେ ମ ଯିବା ସେମିତି କିଛି ନାହିଁ ଯେ ସେଟା ଖାଇବା କେମିତି କ'ଣ ଭାଇ ଆଜି ଦିନ ଟା ଆଁ ମିଠାରେ କେମିତି କ'ଣ ମାନେ ଭଲ ନା ଆଁ କେମିତି କ'ଣ ଆଉ ତା'ର ଯୋଉ ପରିବେଶ ତା ଚାରିପଟ ଆଉ ସେ ଯୋଉ ହୋଟେଲ୍ରେ କେମିତି ପ୍ଲେଟ୍ଫ୍ଲେଟ୍ ଏ ସବୁ ସଫାସଫି ରଖନ୍ତିନା ନାଇ କେମିତି କ'ଣ ହଁ ମେନୁ କେମିତି କ'ଣ ନା ସବୁ ପ୍ରକାର ମେନୁ ମିଳୁଛିନା କ'ଣ ବିରିୟାନି ହେଉ କି ଯେକୌଣସି ଫ୍ରାଏଡ଼୍ ରାଇସ୍ ହେଉ କିମ୍ବା ଏଇ ସବୁ କିଛି ମିଳି ଥାଉଛି ତାହେଲେ ହଉ ତାହେଲେ ଦେଖିବା ପୂରା ପ୍ରାଇସ୍ କେମିତି କ'ଣ ଅନ୍ୟ ହୋଟେଲ୍ ଅପେକ୍ଷା ଯେମିତି ଆମର ଯୋଉ ପ୍ରଶାନ୍ତ ହୋଟେଲ୍ ଅଛି କି ଯାହାବି ଅଛି ତା'ର ଇଏ ତାଙ୍କ ହଁ ତ ଟେଷ୍ଟ୍ ବି ଭଲ ସେ ତା ଅପେକ୍ଷା ହଉ ତାହେଲେ ଦେଖିବା ଯିବା ଆଉ ମୁଁ କହିବି ଫୋନ୍ କଲେ ଏକା ଯିବା ଓ ହଁ ହଁ ହଁ ହଉ ତାହେଲେ ଆଉ ତ ଆ ନା ମୁଁ ଭାବୁଛି ଆଉ କୋଉ ଢାବା ଅଛି କି ଆଉ କୋଉ ଢାବା ହେଇଛି କି ଯାଇ ହେବ ବୋଲି ତା ଛଡ଼ା ପାଖାପାଖି ସେଇଟା ତ ସେପଟକୁ ପଡ଼ିଯାଉଛି ନା ଏ ଯୋଉ କଲେଜ୍ ଆଗକୁ ସେ ଯୋଉ ଆଉ କିଛି ହୋଟେଲ୍ ଅଛି ଏ ପାଖାପାଖି ସେଠି ଏଇ ଯୋଉ ଏବେ ଏଇ ରଣପୁର ଏଇ ଯୋଉ ଚମ୍ପୋଉତପୁର ଯୋଉ ମିଲ୍ ଆଗକୁ ଯୋଉ ଗୋଟେ ସାଇଡ଼୍ ରାଇଟ୍ ସାଇଡ଼୍ କୁ ଗୋଟେ ହୋଟେଲ୍ଟେ ଅଛି ସେ ହୋଟେଲ୍ ନାଁ କ'ଣ ଓ ହଁ ବାକି ସେ କୁହନ୍ତି ସେଠି ଭଲ ଖାଇବା ମିଳେ କହିଲେ ବାକି ଜାଣିନି ଭଲ ମିଳେ କି କ'ଣ ମୁଁ ବି ତ ଯାଇନି ସେ ହୋଟେଲ୍କୁ କେବେ ହେଲେ ବି ବାକି ସେଠି ଓ ହଁ ହଉ ଦେଖିବା ଆଉ ହଉ ମୁଁ କହିବି ତାହେଲେ ଆଉ ହଁ ରଖୁଛି ଆଁ